ଭାରତର ଲୋକମାନେ ମୁଖ୍ୟତଃ ଗୁରୁଦ୍ୱାର ଯାଆନ୍ତି ମନ୍ଦିର ତା'ପରେ ଚର୍ଚ୍ଚ ଏହି ସବୁ ଧାର୍ମିକ ସ୍ଥଳକୁ ଯାଆନ୍ତି ଏହି ଧାର୍ମିକ ସ୍ଥଳରୁ ମୋତେ ମୋତେ ମନ୍ଦିର ଯେହେତୁ ମୁଁ ଜଣେ ହିନ୍ଦୁ ମୋତେ ମନ୍ଦିର ବେଶି ଭଲଲାଗେ ଆଉ ମନ୍ଦିରରେ ଯେଉଁ ପରମ୍ପରା ପାଳିତ ହୁଏ ତା' ମଧ୍ୟରୁ ଗୋଟିଏ ହେଲା ରଥଯାତ୍ରା ଯେଉଁ ଓଡ଼ିଶାରେ ଯେଉଁଟାକି ପୁରୀ ଜିଲ୍ଲାରେ ଯେଉଁ ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଅଛି ସେ ରଥଯାତ୍ରାଟି ପାଳନ କରାଯାଇଥାଏ ବହୁ ଦେଶବିଦେଶରୁ ବହୁ ରାଜ୍ୟ ବାହାରୁ ମଧ୍ୟ ଏଠି ଲୋକ ମାନେ ଏକାଠି ହୋଇଥାଆନ୍ତି ଭଗବାନଙ୍କର ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି ତେଣୁ ମୋତେ ଭାଗବାନଙ୍କର ଏହି ରଥଯାତ୍ରାଟି ଭଲ ଲାଗେ